ଆଜ୍ଞା ପାଣି ଲିକ୍ ହେଉଛି ଆପଣଙ୍କ ଘରଟା କେଉଁଠି ନୂଆ ବଜାର ମୁଁ କ'ଣ କରିଥିଲି ଆପଣଙ୍କର ମୁଁ ତ କରିନଥିବି ବୋଧେ ଆଚ୍ଛା ନୂଆ ବଜାର କେଉଁ ଜାଗା କହିଲେ ମୁଁ ଜାଣିନି କେଉଁ ପିଲା ବୋଧେ ଯାଇଥିବ କି କ'ଣ ଆଚ୍ଛା ହଉ କୋଉ ଜାଗାରୁ କ'ଣ ଲିକ୍ ହେଉଛି ଜାଣିଛନ୍ତି ହଁ

ଆଚ୍ଛା ହଉ ହଉ ହଉ ମୁଁ ପିଲା ପଠାଇ ଦେଉଛି ସେ ଯାଇକି ଚେକ୍ କରିଦେବେ ଆଉ କିଏ ଯାଇଥିଲେ କେଉଁ ପିଲା କହିପାରିବେ ତାଙ୍କ ନାଁଟା ମୋ ନମ୍ବର ସବୁ ଆଡ଼େ ଦିଆହେଇଛି ହଉ ହଉ ଠିକ୍ ଅଛି ମୁଁ ଆଜି ପିଲା ପଠାଇ ଦେଉଛି ହାଁ ଯାଇକି ଦେଖିଦେଇ ଆସିବେ ଆଉ ମୁଁ ଗଲେ ଯାଇ ଦେଖିଲେ କହିପାରିବି ସାର୍ ନହେଲେ ସେମିତି କେମିତି କହିପାରିବି ଯେଉଁଠି ପାଇପ୍ ଚେଞ୍ଜ କରିବାର ହେବ ପାଇପ୍ ଚେଞ୍ଜ

ନା ମୁଁ ପଠାଇ ଦେଉଛି ଏବେ ସାଙ୍ଗେ ସାଙ୍ଗେ ପିଲା ଅଛନ୍ତି ପିଲାଙ୍କୁ ପଠାଇ ଦେଉଛି ଅଧଘଣ୍ଟା ଭିତରେ ଯାଇକି ପହଞ୍ଚି ଯିବେ ବୁଝିଲେ ଆଜ୍ଞା